ମୁଁ ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା ମୟୂରଭଞ୍ଜ ଜିଲ୍ଲା ହେଉଛି ଚାଷ ପାଇଁ ପ୍ରସିଦ୍ଧ ତେଣୁ ଚାଷ ବର୍ତ୍ତମାନ ଯେଉଁ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକାର ଚାଷ ହଉଛି ସେ ଚାଷ ଆଉ ଟିକେ ଉନ୍ନତ୍ତି ହୋଇ ପାରିଥାନ୍ତା ଯଦି ଆମର ଏଇ ଜିଲ୍ଲାରେ ଜଳ ର ପ୍ରକଳ୍ପ ଗୋଟିଏ ହୋଇଥାନ୍ତା ପାଣି ପାଇଁ ଟିକେ ସମସ୍ୟା ସୃଷ୍ଟି ହଉଛି ତେଣୁ ଜଳ ପ୍ରକଳ୍ପ ଗୁଟେ ହେଲେ ଏଇ ଚାଷ ପାଇଁ ଆଉ ଟିକେ ଉନ୍ନତ୍ତି ହୋଇ ପାରିଥାନ୍ତା ତା ବ୍ୟତୀତ ଉଠା ଜଳ ସେଚନ ଯଦି ସେଲ ବା ଇଲେକ୍ଟ୍ରିଫିକେସନ୍ ବିଲମାନଙ୍କରେ ଇଲେକ୍ଟ୍ରିଫିକେସନ୍ ହେଲେ ତ ଉଠା ଜଳ ସେଚନ ବା ନଦୀ ରୁ ବୋରିଙ୍ଗ ନଦୀ ରୁ ଉଠା ଜଳ ସେଚନ ବା ବୋରିଙ୍ଗ ଯେଉଁ ସେଲ ମାଧ୍ୟମରେ ଯଦି ସରକାର କୌଣସି ପଦକ୍ଷେପ ନେଇଥାନ୍ତେ ତାହେଲେ ଚାଷ ପାଇଁ କରିବାରେ ଆଉ ଟିକେ ଉନ୍ନତ୍ତି ଧରଣ ଉନ୍ନତ୍ତି ଧରଣ ଚାଷ କରି ପାରିଥାନ୍ତେ ବର୍ତ୍ତମାନ ବର୍ଷା ପାଣି ଦ୍ଵାରା ଚାଷ ମାତ୍ର ଥରେ ହେଇ ପାରୁଛି ଏବଂ ସେଇ ଜମି ରେ ଯଦି ଆମେ ଆଉ ଦୁଇ ଥର ଜଳର ଯଦି ସମସ୍ୟା ଦୂର ହେଇଥାନ୍ତା ତାହେଲେ ଆଉ ଦୁଇ ଥର ସେଇ ଜମି ରେ ଚାଷ କରି ହୋଇପାରିଥାନ୍ତା ହୋଇଥାନ୍ତା ତେଣୁ ଉଠା ଜଳ ସେଚନ ହଉ କିମ୍ବା ବୋରିଙ୍ଗ ହଉ କିମ୍ବା କେନାଲ ମାଧ୍ୟମରେ ହଉ ଏଇଭଳି ଯଦି ସୁବିଧା ହୋଇ ପାରିଥାନ୍ତା ତାହେଲେ ଏ ଅଞ୍ଚଳରେ ମୟୂରଭଞ୍ଜ ଜିଲ୍ଲାରେ ଆଉ ଅଧିକ ମାତ୍ରାରେ ଚାଷ କରି ଲୋକମାନଙ୍କର ଜୀବିକା ଅର୍ଜନ କରିପାରିଥାନ୍ତେ ତେଣୁ ବୋରିଙ୍ଗ ହଉ କିମ୍ବା ଉଠା ଜଳ ସେଚନ ହଉ ନଦୀ ମାଧ୍ୟମରେ ବା କେନାଲ ହଉ ପ୍ରକଳ୍ପ କେନାଲ ହଉ ସେ ହେଇଥିଲେ ଏ ଅଞ୍ଚଳରେ ଆଉ ଟିକେ ଚାଷ ର ଉନ୍ନତ୍ତି ମୂଳକ କାମ ହୋଇପାରିଥାନ୍ତା